ମହାମାରୀ କୋରୋନା ସମୟରେ ସେତେବେଳେ ଲୋକମାନେ ଓ ଶିକ୍ଷାର୍ଥୀମାନେ ବନ୍ଦି ଭାବରେ ଘର ମଧ୍ୟରେ ରହିଥିଲେ ସେହି ସମୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସେମାନଙ୍କୁ ବଞ୍ଚିବାର ଗୋଟିଏ ବାଟ ଦେଖାଇଥିଲା ଘରର ଚାରି କାନ୍ଥ ମଧ୍ୟରେ ଲୋକମାନେ ଟିଭି ମୋବାଇଲରେ ରହି ସେମାନଙ୍କ ସମୟ ବିତାଉଥିଲେ ଯେହେତୁ ସ୍ତ୍ରୀ ଲୋକମାନେ ଘରେ ମଧ୍ୟରେ ବନ୍ଦି ହୋଇ ରହିଥିଲେ ସେ ସମୟରେ କୌଣସି ବଜାର ଖୋଲୁନଥିଲା ତେଣୁ ସ୍ତ୍ରୀ ଲୋକମାନେ ମୋବାଇଲରୁ ବିଭିନ୍ନ ଖାଦ୍ୟ ରନ୍ଧନ ଶିଖି ସେମାନଙ୍କ ପରିବାରକୁ ବିଭିନ୍ନ ଖାଦ୍ୟ ଦେଉଥିଲେ ଓ ଖୁସି ଅନୁଭବ କରୁଥିଲେ ତା ଛଡ଼ା ସ୍ତ୍ରୀ ଲୋକମାନେ ସେହି ସମୟରେ ମୋବାଇଲରୁ ସିଲେଇ ବୁଣାବୁଣି ଅନ୍ୟାନ ହ୍ୟାଣ୍ଡିକ୍ୟାପ୍ଟ ଜିନିଷ ମଧ୍ୟ ଶିଖିଥିଲେ ବିଶେଷ କରି ବିଦ୍ୟାର୍ଥିମାନେ ବିଶେଷ ଉପକୃତ ହୋଇଥିଲେ ଯେହେତୁ ସେମାନେ ସ୍କୁଲ କଲେଜ ବନ୍ଦ ହୋଇଯାଇଥିଲା ସେମାନଙ୍କର ପାଠ ପଢ଼ାରେ ଏକମାତ୍ର ମାଧ୍ୟମ ଥିଲା ମୋବାଇଲ ତାଦ୍ଵାରା ସେମାନେ ସମୟ ବଞ୍ଚୁଥିଲା ଏବଂ ସେମାନେ ସେଥିରେ ମଧ୍ୟ ଖେଳାଖେଳି କରୁଥିଲେ ସେମାନଙ୍କ ସମୟକୁ ସଦୁପଯୋଗ କରିପାରୁଥିଲେ ମୁଁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମଧ୍ୟରେ ବିଶେଷ ଅବଗତ ଅଛି ମୁଁ ମଧ୍ୟ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ମଧ୍ୟରୁ ଅନେକ କଥା ଶିଖିଛି ମୋର ସମୟକୁ ସଦୁପଯୋଗ କରିଛି କିନ୍ତୁ ଗୋଟିଏ କଥା ହେଉଛି ଯେତେବେଳେ ମୋବାଇଲରେ ପିଲାମାନେ ପାଠ ପଢ଼ନ୍ତି ସେମାନେ ସେମାନଙ୍କର ଠିକ ସେ ଡାଉଟ୍ ଟା କ୍ଳିଅର କରିପାରନ୍ତିନି କ୍ଲାସ ମଧ୍ୟରେ ରହି ଯେପରି ସାର୍ ମାନଙ୍କ ସାଥିରେ ସେମାନଙ୍କ ବାର୍ତ୍ତାଳାପ ହୁଏ ମୋବାଇଲ ଦ୍ୱାରା ପାଠପଢ଼ା ମଧ୍ୟରେ ସେସବୁ ହୋଇପାରେ ନାହିଁ